ଆନ୍ତର୍ଜାତିକ ସ୍ତରରେ ଅଧିକ ସ୍ୱୀକୃତି ଆବଶ୍ୟକ କରିଥିବା ଭାରତୀୟ କ୍ରୀଡ଼ାର ନାଁ ହେଲା କ୍ରିକେଟ ହକି ଫୁଟବଲ୍ ଭଲିବଲ୍ ବ୍ୟାଡ଼ମିଣ୍ଟନ୍ ଆମ ଭାରତର ଆନ୍ତର୍ଜାତିକ ଖେଳ ହେଲା